ଆମ ଶିକ୍ଷାର ସମସ୍ୟା ଲାଗି ଆମର ମା' ବାପା ମାନେ ଆମକୁ କୋଚିଙ୍ଗ ବା ଟ୍ୟୁସନ୍ ଦିଅନ୍ତି କାରଣ ସେଥିରେ ଆମକୁ ଜାଣିବାକୁ ବହୁତ ଜିନିଷ କଥା ମିଳେ କାରଣ ସେଥିରେ ଆମେ ସମସ୍ୟାର ସମାଧାନ କରିପାରୁ ଶିକ୍ଷକଙ୍କୁ ବା ଶିକ୍ଷୟିତ୍ରୀଙ୍କୁ ଆମେ ତାହା ବୁଝୁ ଯାହା ଆମକୁ ଅସୁବିଧା ଥାଏ ଅସୁବିଧାର ସମସ୍ୟାର ସମାଧାନ କରିବା ପାଇଁ ଆମେ ଟ୍ୟୁସନ୍ ବା କୋଚିଙ୍ଗ ଯାଉଁ ସେଥିରେ ଆମକୁ ଯେଉଁଠି ସମସ୍ୟା ଥାଏ ତାହାର ସମାଧାନ ବାହାରେ ବାହାରି ସାରିଲା ପରେ ଆମେ ସେ ଜିନିଷ ବୁଝିପାରୁ ବୁଝିପାରିଲା ପରେ ଆମେ ଦିନେ କହିପାରୁ ବା ଲେଖିପାରୁ ସେଥିରେ ଆମେ ଉତ୍ତୀର୍ଣ୍ଣ ହୋଇ ଆମେ ସେ କାର୍ଯ୍ୟସାଧ୍ୟ ହେଉଁ